ମୁଁ ଶୁଭ ଦିଗାଲ୍ ଫ୍ଲିପକାର୍ଡ଼ ଅଫିସକୁ କଲ କରିଛି ମୁଁ ଜାଣିବାକୁ ଚାହୁଁଛି ଯେ ଆଗରୁ ଅର୍ଡ଼ର ଦେଇଥିଲା ବେଳେ କୁପନ୍ ମିଳୁଥିଲା କିନ୍ତୁ ଏବେ କୁପନ୍ ମିଳୁଛି କି ଜାଣିବା ପାଇଁ ଚାହୁଁଛି